ହଁ ଖେଳିବା ଦ୍ୱାରା ଆମର ଶାରୀରିକ ଉପକାରିତା ବହୁତ ମିଳିଥାଏ ଏବଂ ମାନସିକ ଶାନ୍ତି ବି ଆସିଥାଏ ଯେପରି କି ଆମର ମାଂସପେଶି ହାଡ଼ ଏବଂ ଆମର ପ୍ରତ୍ୟେକ ସଂଯୋଗ ସଂଯୋଗ ଗୁଡ଼ିକ ଖେଳିବା ଦ୍ୱାରା ସୁଦୃଢ଼ ହୋଇଥାଏ ଏବଂ ଶକ୍ତ ହୋଇଥାଏ ଏବଂ ମାନସିକ ଶାନ୍ତି ଆସିଥାଏ ଦେହରୁ ଯଦି ଆମେ ଖେଳିବା ଦ୍ୱାରା କିଛି ଝାଳ ବହିଯାଏ ତେବେ ଆମକୁ ବହୁତ ଶାନ୍ତି ଲାଗେ ସେହିପରି ଖେଳିବା ଦ୍ୱାରା ଆମର ମନର ଶାନ୍ତି ଆସିବା ଦ୍ୱାରା ମାନସିକତା ଶାନ୍ତି ବି ପ୍ରାପ୍ତ ହୋଇଥାଏ ଖେଳ ସମସ୍ତେ ଖେଳିବା ଦରକାର ଏବଂ ଖେଳ ଦ୍ୱାରା ହିଁ ମଣିଷର ଶରୀର ସୁସ୍ଥ ରହିପାରେ